ପଶୁପାଳନରେ ମଣିଷମାନେ କୃଷି କାର୍ଯ୍ୟ କରିଥାନ୍ତି କିଛି ସାଧାରଣତଃ ଗାଈ ବା ମତ୍ସ୍ୟ ଚାଷ କରିଥାନ୍ତି ସେଥିମଧ୍ୟରେ ବୋହୁ ଯେଉଁ ଚାଷ ଏମିତି ଗାଈ ମତ୍ସ୍ୟଚାଷ କରିବାରେ ବହୁତ ଧାନ ଉପାର୍ଜାନ ହୋଇଥାଏ ଯଦି ଯଦି କିଛି ଦିନ ପାଇଁ ଯଦି ଅନ୍ୟ ଗାଁକୁ ଯଦି ଲୋକମାନେ ଯେଉଁ ଚାଷ କରିକିରି ଗାଈମାନେ ରଖିଥାଇକିରି ପଳେଇଥାନ୍ତି ସେଇଟା ପଡ଼ିଶାର ଲୋକମାନଙ୍କୁ ଗାଈ ଦେଇ ଦେଇେକରିକି ପଳେଇ ଯାଇଥାନ୍ତି ସେଥିମଧ୍ୟରେ ପଡ଼ିଶାର ଲୋକମାନେ ସବୁ ଗାଈମାନଙ୍କୁ ଯତ୍ନ କରି ରଖିଥାନ୍ତି ଆସିବାରେ ପଶୁମାନଙ୍କର ସବୁ ପ୍ରକାର ସୁବିଧା କରିକିରି ରଖିଥାନ୍ତି ଆଉ ଆମ ଦେଶରେ ଯେଉଁଠି ଗୋମାତାକୁ ପୂଜା କରି ରଖିଥାନ୍ତି ଅନ୍ୟ ଦେଶରେ ସେ ଖରାପ କରିଥାନ୍ତି ମାନେ ତାର ତାକୁ ରାସ୍ତା ଘାଟରେ ଛାଡ଼ି ଦେଇଥାନ୍ତି ପଶୁମାନଙ୍କୁ ପଶୁମାନଙ୍କୁ ରାସ୍ତା ଘାଟେ ଛାଡ଼ି ତାର ମାଂସ ବିକ୍ରି କରି ଖାଇଥାନ୍ତି କେତେ କେତେ ଠାଙ୍ଗରେ ଆମେ ଯେଉଁଠି ପୂଜା କରିବା କଥା ଗାଈମାନଙ୍କୁ ସେଥିମଧ୍ୟରେ ଲୋକମାନେ ସେରାକୁ ମାଛ ବିକ୍ରିକିରି ସବୁ ପଇସାରେ ଟଙ୍କା କରିକି ସବୁ ମାନଙ୍କ ବ୍ୟବହାର କରିଥାନ୍ତି